ମୁଁ ଜାଣିଛି ଆମ ଅଞ୍ଚଳରେ ବିଦ୍ୟୁତ୍ କାଟ୍ ହେଲେ ଆମେ ବହୁତ ସମସ୍ୟାରେ ସମ୍ମୁଖୀନ ହୋଇଥାଉ ସେଥିପାଇଁ ମୁଁ ସରକାରଙ୍କୁ ସବୁବେଳେ କହିଦିଏ ସେମାନେ ଠିକ୍ ଠିକ୍ ସମୟରେ ଆମ ଅଞ୍ଚଳକୁ ବା ଆମ ଭଳିଆ ଅନ୍ୟ ଅଞ୍ଚଳକୁ ବି ବିଦ୍ୟୁତ୍ କାଟ୍ କରିବେ ନାହିଁ କାହିଁକି ନା ଆମେ ଗଛପତ୍ର ଯେଉଁ ଆକାରରେ କାଟି ଦେଉଛୁ ସୂର୍ଯ୍ୟଙ୍କର ତା'ପରେ ଆମ ଆମ ଏରିଆ ବହୁତ ଗରମ ହେଉଛି ଖରାଦିନେ ଗରମରେ କେହି ଲୋକ ସହି ପାରୁନାହାନ୍ତିନି ବିଦ୍ୟୁତ୍ କାଟ୍ କରିବା ଫଳରେ ଲୋକମାନେ ବହୁତ ହଇରାଣରେ ସ୍ଵୀକାର କରୁଛନ୍ତି ପିଲାମାନେ ବି ପାଠଶାଠ ପଢ଼ିବାରେ ବହୁତ ହଇରାଣ ହେଉଛନ୍ତି ଆଉ ଆମର କିନ୍ତୁ ଇନଭର୍ଟର୍ ଅଛି ବାରମ୍ବାର ବିଦ୍ୟୁତ୍ କାଟ୍ କରିବାର ଆମେ ଇନଭର୍ଟର୍ ଆଣିଲୁ କିନ୍ତୁ ବାରମ୍ବାର ବିଦ୍ୟୁତ୍ କାଟ୍ ହୋଇଥିବା ଦଶରୁ ଆମେ ଗରିବ ଲୋକ ହୋଇଥିବା ହୋଇଥିବାରୁ ଆମେ ବି ଇନଭର୍ଟର୍ କିଣିବାକୁ ପଡ଼ିଲା ଆମକୁ ଆମେ ସରକାରକୁ ବହୁତ ଅନୁରୋଧ କରୁଅଛି ଯେ ଆପଣମାନେ ଯଦି ଆମ ଏରିଆର ବିଦ୍ୟୁତ୍ କାଟ୍ ବହୁତ କମ୍ କରନ୍ତି ତା'ହେଲେ ଆମେ ସବୁଥିରେ ସମ୍ମୁଖୀନ ହେବୁ ବା ଜଳ ପାଣି ବି ଠିକ୍ ସମୟରେ ପାଇବୁ କି କରେଣ୍ଟ ସବୁ ସମୟରେ ଠିକ୍ ସମୟରେ ପାଇପାରିବୁ ଆମ ପିଲାମାନେ ବି ଠିକ୍ ସମୟରେ ପଢ଼ାଶୁଣା କରିପାରିବେ ଆମ ପିଲାଙ୍କର ବି ଭବିଷ୍ୟତ ଠିକ୍ ହେଇପାରିବ